ଆଜିକା ଦିନରେ ଫସଲ ବହୁ ପ୍ରକାରର ହେଉଛି ସେହି ମଧ୍ୟରୁ ଫସଲ ଅନେକ ପ୍ରକାରର କେମିକାଲରେ ମଧ୍ୟ ତାହା କରା ହେଉଛି ଏବଂ ଫସଲରେ ଅନେକ କେମିକାଲ ପକା ହେଉଛି ଯଦ୍ୱାରାକି ପନିପରିବା ଏବଂ ବହୁତ ଫଳ ସାଙ୍ଗେ ସାଙ୍ଗେ ମଧ୍ୟ ହେଇଯାଉଛି ଯଦ୍ୱାରା ମଣିଷ ତାହାକୁ ଖାଇବା ଦ୍ୱାରା ଅନେକ ପ୍ରକାର ରୋଗ ହେଉଛି ତ ମୁଁ ଆମ ଫସଲରେ ମୁଁ ଗୋବର ଖତ ବ୍ୟବହାର କରୁଅଛି ଯଦ୍ୱାରା କି ରୋଗ ମଧ୍ୟ ହେବାର କମ ଆଶଙ୍କା ଅଛି ଏବଂ ରୋଗ ମଧ୍ୟ କୌଣସି ବିଷୟରେ ହେବ ନାହିଁ ଯଦ୍ୱାରା ମଣିଷ ତାହା ଖାଇବା ଦ୍ୱାରା ସୁସ୍ଥ ରହିପାରିବେ ଏବଂ ମଣିଷ ଭଲ ପନିପରିବା ମଧ୍ୟ ଖାଇପାରିବେ ଏବଂ ତାହା ନିଜ ଦୈନନ୍ଦିନ ଲାଇଫରେ ବା ଦୈନନ୍ଦିନ ଜୀବନରେ ତାହାକୁ ଆପଣେଇବା ଦରକାର ମୁଁ ମୋର ଫସଲର ଉତ୍ପାଦନ ଏବଂ ଉନ୍ନତି ଆଣିବା ପାଇଁ ବହୁତ ଗୋବର ଖତକୁ ବ୍ୟବହାର କରୁଅଛି